ମୋ' ଜୀବନରେ ଶିଖିଥିବା ଶିକ୍ଷାଗୁଡ଼ିକ ହେଲା ବଡ଼ମାନଙ୍କୁ ସମ୍ମାନ ଜଣାଇବା ଛୋଟମାନଙ୍କୁ ସ୍ନେହ କରିବା ଗୁରୁଜନମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସମସ୍ତଙ୍କ ସହିତ ମିଳିମିଶି ଚଳିବା କାହା ସହିତ ଝଗଡ଼ା ନକରିବା ଅନ୍ୟର କଥାକୁ ସମ୍ମାନ ଜଣାଇବା ଇତ୍ୟାଦି ଏହାଦ୍ଵାରା ମୋର ଜୀବନ ବହୁତ ସରସ ଓ ସୁନ୍ଦର ହୋଇପାରିଛି